ଆମ ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷା କହିଥାନ୍ତି କି ଯାହା ଆମ ଓଡ଼ିଆର ଓଡ଼ିଶାର ଲୋକ ଆମେ ଓଡ଼ିଆ ଭାଷା ଜାଣିଥାଉ ଆଉ ବିଭିନ୍ନ ପ୍ରକାର ଭାଷା ମଧ୍ୟ ଅଛି କିଏ ତ ହିନ୍ଦୀ କୁହନ୍ତି କିଏ ତ ବଙ୍ଗାଳୀ ଭାଷା କୁହନ୍ତି କିଏ ତ ତେଲୁଗୁ ଭାଷା କୁହନ୍ତି କିନ୍ତୁ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଯାହାକି ଆମେ ସମସ୍ତେ ବୁଝିପାରୁଥାଉ ଯଦି ଗୋଟେ ହିନ୍ଦୀ ଲୋକ ଆସିକି ଆମଠି କଥା ହେଲା ଆମେ ହିନ୍ଦୀ ଜାଣିଥିଲେ ତାଠି ମଧ୍ୟ ଆମେ କଥା ଦେଇଥାଉ ଆଉ ଗୋଟେ ତେଲୁଗୁ ଲୋକ ଆସିଲେ ମଧ୍ୟ ତାଠି ଆମେ ତେଲୁଗୁ କଥା ଜାଣିଥାଉ ତା'ହେଲେ ତେଲୁଗୁରେ କଥା ହେଇଥାଉ ବିଭିନ୍ନ ବିଭିନ୍ନ ଭାଷା ଆମ ଓଡ଼ିଶାରେ ଅଛି ଯାହା ଆମେ ବୁଝିପାରୁ ତାହା ହେଉଛି ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ଆମେ ବହୁତ ଗୁରୁତ୍ୱ ଦେଇଥାଉ କାହିଁକି ଆମ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଆମେ ଆମ ଆମେ ଓଡ଼ିଆ ବହୁତ ଗୁରୁତ୍ୱ ଦେଇଥାଉ କାହିଁକିନା ଓଡ଼ିଆ ଆମକୁ ଆମ ବହି ବି ଓଡ଼ିଆ ଥାଏ ବହୁତ ପ୍ରକାର ବହି ଥାଏ କିଏ ତ ତେଲୁଗୁ ପାଠ ପଢ଼ନ୍ତି ତାଙ୍କେ ତେଲୁଗୁରେ କୁହନ୍ତି ଯିଏକି ହିନ୍ଦୀ ପାଠ ପଢ଼ନ୍ତି ତାଙ୍କେ ହିନ୍ଦୀ ପଢ଼ିଥାନ୍ତି ଆମେ ଆମ ଓଡ଼ିଶାରେ ଆମ ମାତୃଭାଷାକୁ ବହୁତ ଗୁରୁତ୍ୱ ଦେଇଥାଉ କାହିଁକିନା ଆମ ବହି ଆମ ବହି ଆମେ ପାଠପଢ଼ୁ ଯାହା ଓଡ଼ିଆ ଭାଷାରେ ଆସିଥାଏ ସେଥିପାଇଁ ଆମେ ଓଡ଼ିଆକୁ ବହୁତ ଗୁରୁତ୍ୱ ଦେଇଥାଉ